ହ୍ୟାଲୋ

ଶିମିଳିପାଳ ଯିବା ବୁଲିବା ପାଇଁ ସେଠି କ'ଣ କ'ଣ ଅଛି ସେଠି କ'ଣ ସେଇଠି ବହୁତ କିଛି ଅଛି ଜିନଷ ଦେଖିବା ପାଇଁ ହଁ ଜାଣିଥିଲି ଯେ ହେଲେ ତ ମୁଁ ଦେଖିନି ନା ହଁ ଯିବା ସେଇଠି ସେଇଠି କ'ଣ କ'ଣ ଅଛି ଆଉ ଆଉ

ହେଉ ହେଉ ଶୀଘ୍ର ତେବେ ହେଉ ଶୀଘ୍ର ତେବେ କାମଦାମ ସାରେ ଆଉ ଯିବା ନାଁ ମୁଁ ଦେଖିନି ମୁଁ ଯାଇନି ହଁ ନା କେତେ ଦୋକାନ ବଜାର ଅଛି

ହେଉ ଯିବା ତାହାଲେ ଆଉ ଆଉ କ'ଣ କ'ଣ ସବୁ ଅଛି

ହଁ ଆଉ ବି ଆମର ବି ଫ୍ୟାମିଲି ସାରା ସମସ୍ତେ ଯିବେ କହୁଛନ୍ତି ତ ସେଇଥିପାଇଁ କହୁଛି ଏକା ସାଙ୍ଗରେ ସାଙ୍ଗ ହେଇକି ଯିବା ବୁଲିବା ପାଇଁ ହଁ କ'ଣ ଆହୁରି ମନ୍ଦିର ଅଛି ନାଁ କ'ଣ ଶିମିଳିପାଳ ଭିତରେ କହୁଥିଲେ ଶୁଣିଥିଲି ତ ମୁଁ ତ ଦେଖିନାହିଁ ହେଲା

ହଁ ହଁ ହଁ ହଁ ହଁ ଯିବା ଆଉ କ'ଣ କ'ଣ ସବୁ ଅଛି

ନାଁ ମୁଁ ମୁଁ ତ ଯାଇନି ଥରେ ବି ସିଏ ଶିମିଳିପାଳ ବିଷୟରେ ମୁଁ କିଛି ବି ଜାଣିନି ଥରେ ବି ଯାଇନି ଆଉ ମୁଁ ବହିରେ ସେ ପଢ଼ିଥିଲି ନାଁ ଚିଲିକା ବିଷୟରେ ଟିକିଏ ସେଇଥିପାଇଁ କହୁଥିଲି ଆଉ ହଁ ହଁ ହଁ ହଁ ସେଇଥିପାଇଁ ହେଉ ଠିକ ଅଛି ଆମେ ଯିବା ତାହେଲେ ଆଉ ହଁ ହେଉ ବାଏ ହଁ ହଁ ହଁ ହଁ ହଁ ହଁ ହଁ